ମୁଁ ଜଣେ ଚିତ୍ରାଙ୍କନ କଳାକାର ଭାବରେ କହିପାରିବି ଯେ ରୋଗ ପାଇଁ ହେଉଛି ଚିତ୍ରାଙ୍କନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କାରଣ ଜଣେ ରୋଗୀ ତାହା ମନରୁ ହିଁ ତାର ରୋଗଟା ହୋଇଥାଏ ଯଦି ମନଟା ସବୁବେଳେ ଖୁସି ରହିବ କି ଶାନ୍ତି ରହିବ ତାହେଲେ ଅଟୋମେଟିକ୍ ରୋଗ ଦୂର ହୋଇଯିବ ସେଥିପାଇଁ ଜଣେ ଯେକୌଣସି ଭଲ ପାଇବା ଚିତ୍ର ପାରପାରପାର୍ଶିକର ଯେକୌଣସି ଚିତ୍ର ପରିବେଶର ଚିତ୍ର ଯଦି ସିଏ ଚାହୁଁଛି ସେ ଚିତ୍ର ଦେଖିବା ପାଇଁ ତାକୁ ଚିତ୍ରାଙ୍କନ କରିକି ତାକୁ ଦେଖେଇଲେ ତାହାର ମନ ଶାନ୍ତି ରହିଥାଏ ଓ ତାହାର ମନ ଶାନ୍ତି ରହିବା ଦ୍ଵାରା ତାର ରୋଗ ଦୂରିଭୁତ ହୋଇଥାଏ